ହ୍ୟାଲୋ ସାର୍ ନମସ୍କାର ମୁଁ ପ୍ରିୟଙ୍କା କହୁଥିଲି ଏ ମୋର ଏ କହିବାର ଥିଲା କି ଆପଣଙ୍କର ମୁଁ ଯେଉଁ ପେଣ୍ଟ୍ଟି ବ୍ୟବହାର କରୁଛି ସେ ବହୁତ ଭଲ ଏବଂ ସୁନ୍ଦର ଆସୁଛି ମୋର ମୋ ଡ୍ରଇଂ ପ୍ରତି ବହୁତ ଭଲପାଇବା ଏବଂ ମୋର ଡ୍ରଇଂ କରିବାରେ ଟିକିଏ କଳା ଅଛି ଏବଂ ମୋର ଯାହା ମାନେ ଭଲ ଜିନିଷଟେ ଦେଖେ ତା ଉପରେ କିଛି ଡ୍ରଇଂ କରିବା ପାଇଁ ମୋର ବହୁତ ଆଗ୍ରହ ସେଥିପାଇଁ ମୁଁ ଡ୍ରଇଂ କରେ ଏବଂ ସେ ଡ୍ରଇଂରେ ରଙ୍ଗ ପାଇଁ ଏ ମୁଁ ଆପଣଙ୍କ ପେଣ୍ଟ୍ଟେ ଡୋମ୍ସର ଆସେ ସେ ତାକୁ ବ୍ୟବହାର କରେ ଆପଣ କଲର୍ଗୁଡ଼ା ବହୁତ ଭଲ ଏବଂ ଖୁବ୍ କମ୍ ଦାମ୍ରେ ମତେ ମିଳିଯାଏ କାରଣ ମୋର ଅଧିକା ଆମର ଭଲ ଚଳାଳି ନୁହଁ ସେଥିପାଇଁ ମୋର ଖର୍ଚ୍ଚ ଅଧିକା ମୁଁ କରିବାକୁ ଚାହେଁନି ଆମର ଟିକିଏ ଚଳିବା ଟିକିଏ କମ୍ ଭଲ ନାହିଁ ସେଥିପାଇଁ ମୁଁ ଆପଣଙ୍କ କଲର୍ଟା ଯେହେତୁ ଶସ୍ତା ଦାମ୍ରେେ ମିଳେ ଏବଂ ବହୁତ ସୁନ୍ଦର ମଧ୍ୟ ସେଥିପାଇଁ ଆପଣଙ୍କର କଲର୍ଟା ମୁଁ ବହୁତ ଆଗରୁ ବ୍ୟବହାର କରିଆସୁଛି ସେ ବି ସେ କଲର୍ ମଧ୍ୟ ବହୁତ ସୁନ୍ଦର ଦେଖାଯାଏ ପେଣ୍ଟିଂରେ ଆଉ ମୁଁ ସେ କଲର୍କୁ ମଧ୍ୟ ମୋ ସାଙ୍ଗମାନେ ବି ଇ ପଚାରନ୍ତି କି ତମେ କେଉଁଠୁ ଆଣିଲ ଏଇଟା କେଉଁ କମ୍ପାନୀର ତୁମେ ଏହି କଲର୍ଟା ବ୍ୟବହାର କରୁଛ ତୁମେ ଯେଉଁ ଡ୍ରଇଂରେ ଦେଇଛ ତ ମୋତେ ଭାରି ଖୁସି ଲାଗେ କି ମୋର ଡ୍ରଇଂକୁ ଆପଣ ଆଉ ଆପଣଙ୍କର ପେଣ୍ଟ୍ ବହୁତ ସୁନ୍ଦର ଭାବରେ ପ୍ରଦର୍ଶନ କରୁଛି ସେଥିପାଇଁ ମୁଁ ବହୁତ ଖୁସି ଆପଣ ଭଲ କାମ କରୁଛନ୍ତି ତ ଧନ୍ୟବାଦ ଆମେ ଆମ ପରି ଗରିବ ପିଲା ମଧ୍ୟ ତାଙ୍କର ସ୍ୱପ୍ନକୁ ସାକାର କରିବାକୁ ଆଗେଇ ବଢ଼ୁଛନ୍ତି ଆଗକୁ ତ ଧନ୍ୟବାଦ ଥ୍ୟାଙ୍କ୍ ୟୁ ରଖୁଛି